ସୁସ୍ଥ ପ୍ରତିଯୋଗିତା ପାଇଁ ପ୍ରୋତ୍ସାହିତ କରିବା ଏବଂ ବ୍ୟକ୍ତି ବିଶେଷଙ୍କୁ ପ୍ରକର୍ଷିତ ପାଇଁ ଚେଷ୍ଟା କରିବା କରିବାକୁ ଚ୍ୟାଲେଞ୍ଜ୍ କରିବା ପାଇଁ କ୍ରୀଡ଼ାକୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରହିଛି ସେମାନଙ୍କ ମଧ୍ୟରେ ଯିଏ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ତରରେ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଉଛି ଯେଉଁମାନେ ଭଲ ଖେଳୁଛନ୍ତି ଆଉ ଯେଉଁମାନେ ସଫଳ ହେଉଛନ୍ତି ତାଙ୍କ ପାଇଁ ବି ବିଭିନ୍ନ ପୁରସ୍କାର ରହିଛି ଏମିତିକି ସ୍ୱାସ୍ଥ୍ୟ ପ୍ରତିଯୋଗିତା ବି ପ୍ରୋତ୍ସାହିତ ହେଉଛି ଏମିତି ଯେଉଁମାନେ ଖେଳୁଛନ୍ତି ତାଙ୍କର ଯଦି କ'ଣ ଅସୁବିଧା ହେଉଛି କି କେଉଁ ଯାହାର ଦେହ ବୁଲଉଛି କି ଯାହାର ଖଣ୍ଡିଆ ଖାବରା ହେଉଛି ତାଙ୍କ ପାଇଁ ବି ମେଡ଼ିସିନ୍ କି ମେଡ଼ିକାଲ୍ ବି ଆପ୍ରୁଭ୍ କରୁଛନ୍ତି ସ୍ୱାସ୍ଥ୍ୟ ପ୍ରତିଯୋଗିତା